ପି ଏମ୍ ପୋଷଣ ଯୋଜନା ଭାରତରେ କାର୍ଯ୍ୟକାରୀ ହୋଇଛି ଏହିଥିପାଇଁ ଭାରତରେ ବହୁତ ପ୍ରକାର ଶିଶୁ ଓ ମହିଳାମାନେ ଅନ୍ନୁନତ ହୋଇଛନ୍ତି ସେମାନଙ୍କର ଭିତରେ ଖାଦ୍ୟାଭାବ ରହିଛି ସେଥିପାଇଁ ଏହି ଯେଉଁ ପି ଏମ୍ ପୋଷଣ ଯୋଜନାରେ ଅଙ୍ଗନବାଡ଼ିରେ ସ୍କୁଲରେ ସେହି ମହିଳା ଓ ଶିଶୁମାନଙ୍କୁ ଖାଦ୍ୟ ଦେଇ ସେମାନଙ୍କ ଭିତରେ ଯେଉଁ ଦୁର୍ବଳତା ରହିଛି ରକ୍ତହୀନତା ରହିଛି ସେଟାକୁ ସୁଧାରିବା ପାଇଁ ସରକାର ଏହି ପି ଏମ୍ ପୋଷଣ ଯୋଜନାଟି କାର୍ଯ୍ୟକାରୀ କରିଚନ୍ତି ତେଣୁ ଏଥିରେ ଯଥା କେତେଗୁଡ଼ିଏ ବର୍ଗ ଯଥା ଶିଶୁ ମହିଳା ଗର୍ଭବତୀ ପ୍ରସୂତୀ ଏମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଏ ଆଉ ଏହିଥିରେ ହିତାଧିକାରୀ ହେବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଙ୍କର ନାଁ ରେଜିଷ୍ଟ୍ରେସନ କରିବାକୁ ପଡ଼େ ଆଉ ଯେଉଁମାନେ ଅଙ୍ଗନବାଡ଼ି ଯାଆନ୍ତି ସେମାନଙ୍କୁ ପିଏସେ ପି ଏମ୍ ପୋଷଣ ଯୋଜନାରେ ସବୁଦିନ ରନ୍ଧା ଖାଦ୍ୟ ଦିଆଯାଏ ଏବଂ ଗର୍ଭବତୀ ଓ ମହିଳାମାନଙ୍କୁ ହଁ ଖାଦ୍ୟ ଦିଆଯାଏ ଯଥା ଲଡ଼ୁ ଆଉ ଅଣ୍ଡା ଏସବୁ ମଧ୍ୟ ତାଙ୍କୁ ଦିଆଯାଏ ତାଙ୍କର ତାଙ୍କର ଶରୀରରେ ଉନ୍ନତି କରାଯାଇଥାଏ